ତମ ପାଖରେ କ'ଣ କ'ଣ ପରିବା ଅଛି ବାଇଗଣ ବାଇଗଣ କେ ଜି କେତେ ପଚିଶ ଟଙ୍କା ଆମେ ଟିକିଏ ବେଶୀ ନେବା ବାହାଘର ଅଛି ଆଉ ଟିକିଏ ଜେ ଏ ଜେ ରେଟ୍ ଟିକେ କମାନ୍ତୁ ଦେଢ଼ କେ ଜି କୋଡ଼ିଏ କେ ଜି ଦରକାର ମୁଁ ତ ବାହାଘର ଅଛି ସେଇଥି ପାଇଁ ଆଳୁ ଆଳୁ ଗୁଡ଼ାକ କେତେ ଟଙ୍କା ପୂରାଟା ନେଲେ କେତେ ପଡ଼ିବ ଆଉ ଟିକେ ରେଟ୍ କମାନ୍ତୁ ଆମେ ବେଶୀ ନେବା କୋବି ରେଟ୍ କେତେ ଅଛି କୋବି ରେଟ୍ କେତେ ଅଛି ବାଇଶ କେ ଜି ନେବା ଟିକେ ରେଟ୍ କମାଇବେ ହଁ ନେବା କେତେ ରେଟ୍ ଅଛି ଫୁଲକୋବି ତିରିଶ କିଲୋ ବିଲାତି ବିଲାତି ବିଲାତି ଅଛି ବିଲାତି କେତେ ରେଟ୍ ପାଞ୍ଚ କେ ଜି ନବା ଏ ବାଛି ଟିକିଏ ବିଲାତି ଟାଣ ଟାଣ ଦେଖି ଦେବେ ଟାଣ ଟାଣ ଦେଖି ଦେବେ ଗାଜର କେତେ ଟଙ୍କା କେତେରେ ଦେଖିବି

ଶୁଖିଲା ଦେଖା ଯାଉଛି ଗାଜର ଦୁଇ ତିନି ତିନି କେ ଜି ଦେଇଦେବେ ବିଟ୍ କେତେ ଲେଖାଁ ବିଟ୍ ବିଟ୍ ଅଛି ନା

ହୁଁ ଗୋଟେ କେ ଜି ଦେଇଥିବେ ଅଛି ହଁ ଶୁଖି ଯାଇଛି ନା କ'ଣ ଚାରି କେ ଜି ଦେଇଥିବେ ହଁ ଚାରି କେ ଜି ଦେଇଥିବେ ଆଉ କି କି ପରିବା ଅଛି ହଁ ହଁ ହ ଯିବା ଆଉ କ ଆଉ କ'ଣ କ'ଣ ଅଛି ଆଜି ନେବି ବିଲ୍ କରାଇ ଦିଅ